ଆମ କୋରାପୁଟ ଜିଲ୍ଲାରେ ପାଳନ କରୁଥିବା ସାଂସ୍କୃତିକ ପର୍ବ ଯେଉଁଟାକି ଆମର ସବୁଠୁ ବଡ଼ ପର୍ବ ହେଲା ଚଇତ ପର୍ବ ଆଉ ପୁଷ ପର୍ବ ଚୈତ୍ର ପର୍ବରେ ଆମ ସମସ୍ତେ ନୂଆ ଲୁଗାପଟା ପିନ୍ଧନ୍ତି ଆଉ ଘରେ ଭଲ ରୋଷେଇବାସ ହୁଏ ପିଠାପଣା ହୁଏ ଆଉ ସାହି ପଡ଼ିଶାକୁ ପିଠା ବଣ୍ଟା ବଣ୍ଟେଇ ହୁଏ ଘରେ ଖିରି ତିଆରି କରନ୍ତି ପଡିଶାକୁ ଦିଆ ନିଆ ହେଇ ଖିଆ ପିଆ କରୁ ଆମେ ଆଉ ଆମର ସଦର ଗାନରେ ବାଜା ଅଣା ହେଇଥିବ ସେଠି ବାଜା ବାଜିଲେ ସମସ୍ତେ ଢେମ୍ଚା ନାଚ କରନ୍ତି ଏତେ ଭଲ ଭଲ ପ୍ରୋଗ୍ରାମ୍ ହୁଏ ଆଉ ଆମ ଗାଁରେ ସମସ୍ତେ ମିଳିମିଶି ଚାନ୍ଦା ମଧ୍ୟ ଆମର ପର୍ବ ଚାନ୍ଦା ଯେଉଁଟାକି ଆମେ ସଂଗ୍ରହ କରିଥାଉ ଆଉ ସେଇ ଚାନ୍ଦାରୁ ଆମେ ବାହାରୁ ନାଟକ ମଧ୍ୟ ଆମେ ଆଣିଥାଉ ଆଉ ନାଟକ ମଧ୍ୟ ଦେଖୁ ଏମିତି ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବପର୍ବାଣୀ ଆମେ ପାଳନ କରିଥାଉ